ଦୌଡ଼ିବା ପାଇଁ ଆମେ ଫିଟ୍ ରହିଥାଉଁ ସେଥି କାଣା କି ଆମର୍ ଆଗ୍ କେ ବି ଟିକେ ଆମେ କାଣା କାଣା ଏବଂ ଜବ୍ ଯୁପା କଲେ ବି ସେଥି ଦୌଡ଼୍ ତ ହେନ୍ତେ ତ ନେବି ନା ଆଗର ଭାବିତ୍ କି ପୁଲିସ୍ ରେ ଗଲା ତ ସେଥି ହେନ୍ତି ଦୌଡ଼୍ ନେବେ ତ ଏ ଆଗ୍ ରୁ ଟିକେ ଦୌଡ଼ି ଥିବା ଚେଷ୍ଟା କର୍ବାର୍ କଥା ତ ହେତି ଲାଗି ମୁଇଁ ଦୌଡ଼ି ଥାଉଁ ଆଉ ସେଥି ଦୌଡ଼ିବାର୍ ଲାଗି ଆମ୍ କୁ ସେ ଜୁତା ତ ମାଡ଼ବାର୍ ପରିବ ନା ଆଉ ହେନ୍ତି ପେଣ୍ଟ୍ ସାର୍ଟ୍ ତ ଜାଣିଥିବ ଟି ସାର୍ଟ୍ ହେନ୍ତା କିନ୍ ଛି ଆଉ ଟ୍ରାଉଜର୍ ପ୍ୟାଣ୍ଟ୍ ତ ହେନ୍ତି ପିନ୍ଧିବ ନା ବେଲେ ହାଁ ଦୌଡ଼ିଲେ ଆମର୍ ଆମ ସୁ ଆମ ଆମେ ଭି ଟିକେ ଠିକ୍ ସେ ରହିପାର୍ମା ଦୌଡ଼ିଲେ ଟି କାଣା କି ଆମେ ଷ୍ଟ୍ରଙ୍ଗ୍ ବି ହେଇପାର୍ମା ଆମ ଗୋଡ଼୍ ବି ଠିକ୍ ଠାକ୍ ଚଲି ପାର୍ବା ତ ଆମେ ଦୌଡ଼ି ବା ତ ଚେଷ୍ଟା କର୍ସୁଁ ହେତି ଲାଗି୍ ହେନ୍ତି ତ ଶୀତ୍ ମାସେ ସଭେ ଦୌଡ଼ିସନ୍ ନା ରାତି ତ ହେନ୍ତି ଦୌଡ଼ିଲେ ହେନ୍ତି ଆମେ ତ ହେନ୍ତି ଫିଟ୍ ରହି ପାର୍ସୁଁ ତ ଦୌଡ଼୍ ହେଉଛି ଆମର୍ ସବୁ କିଛି ଯେନ୍ତା କି ଆମେ ଭାଗ ବି ନେଉସୁଁ ଦୌଡ଼୍ ରେ ତ ଦୌଡ଼୍ ତ ସବକର୍ ଫେବେରାଇଟ୍ ଥିସି ଆଉ ଦୌଡ଼ିଲେ ଆମ୍କୁ ବି ଭଲ୍ ଲାଗ୍ସି ଆମର୍ ଗୋଡ଼୍ ବି ଠିକ୍ ଷ୍ଟ୍ରଙ୍ଗ୍ ରେ ଚାଲ୍ସି